ଆମ ଅଞ୍ଚଳରେ ପ୍ରସିଦ୍ଧ ବିଦ୍ୟାଳୟ ଗୁଡ଼ିକ ହେଉଛି ସରକାରୀ ବିଦ୍ୟାଳୟ ବେସରକାରୀ ବିଦ୍ୟାଳୟ ତା'ସହିତ ସରସ୍ଵତୀ ଶିଶୁମନ୍ଦିର ସେଥିମଧ୍ୟରୁ ସରକାରୀ ବିଦ୍ୟାଳୟ ହେଉଛି ଅନ୍ୟତମ ସେଥିରେ ବହୁତ ସୁନ୍ଦର ଭାବରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ ଏବଂ ବେସରକାରୀ ବିଦ୍ୟାଳୟରେ ଠିକ ଭାବରେ ଶିକ୍ଷାଲାଭ ହୋଇପାରିନଥାଏ ସେଥିପାଇଁ ସରକାରୀ ବିଦ୍ୟାଳୟ ଗୁଡ଼ାକରେ ପିଲାମାନେ ପଢ଼ିବା ପାଇଁ ବହୁତ ଇଛା ପ୍ରକାଶ କରିଥାନ୍ତି